ଆମ ଗ୍ରାମ ପଞ୍ଚାୟତ ନିନାଠି ଏଠାରେ କୌଣସି ସ୍ୱାସ୍ଥ୍ୟ ଜନିତ ସୁବିଧା ସୁଯୋଗ ନାହିଁ ଯାହାଦ୍ୱାରା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୌଣସି ପ୍ରେଗ୍ନେଣ୍ଟ୍ ଲେଡ଼ି ପାଇଁ ମଧ୍ୟ ସୁବିଧା ସୁଯୋଗର ସୁଯୋଗ ନାହିଁ କିମ୍ବା କୌଣସି ରୋଗୀଙ୍କୁ ବି ଚିକିତ୍ସା କରିବା ପାଇଁ ଏଠାରେ ସୁବିଧା ନାହିଁ ଯାହାଦ୍ୱାରା ଅନେକ ଲୋକ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି କିଛି ଲୋକ ମୃତ୍ୟୁ ମଧ୍ୟ ହୋଇଗଲାଣି ଶିଶୁମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ ଯାହାଦ୍ୱାରା ଲୋକମାନେ ହଇରାଣ ହେଉଛନ୍ତି ଛୋଟ ଛୁଆଙ୍କୁ ଭଞ୍ଜନଗର କିମ୍ବା ବ୍ରହ୍ମପୁର ନେବାକୁ ପଡ଼ୁଛି ଏଠାରେ ଡକ୍ଟର ମଧ୍ୟ ରହୁନାହାନ୍ତି ଯାହାଦ୍ୱାରା ଛୁଆମାନଙ୍କର ଅସୁବିଧା ଅସୁବିଧା ସମ୍ମୁଖୀନ ହେଉଛନ୍ତି